ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଶିଳ୍ପ ହେଉଛି କ୍ରୋମାଇଟ ଖଣି ଆମର ଅର୍ଥନୈତିକ ଉତ୍ସ ଗୁଡ଼ିକ ହେଉଛି କୃଷି କୃଷି କ'ଣ ନା କୃଷି ଦ୍ୱାରା ଆମେ ଚାଷ କରୁ ଧାନ ମୁଗ ଗହମ ବିରି କୋଳଥ ମାଣ୍ଡିଆ ଇତ୍ୟାଦି ବିଭିନ୍ନ ପ୍ରକାରର ଚାଷ କରୁ ଚାଷ କରିବା ଦ୍ୱାରା ଆମେ କିଛି କିଛି ଉତ୍ପାଦନ କରୁ ଯାହାକି ନିଜର ପରିବାର ପୋଷୁ ବା ଅବଶିଷ୍ଟ ବାହାରେ ବିକ୍ରି କରି କିଛି ଅର୍ଥ ଉପାର୍ଜନ କରି ନିଜେ ଉନ୍ନତି କରୁ ଆଉ ସରକାରୀ ଚାକିରୀ ସରକାରୀ ଚାକିରୀ ହେଉଛି ଆମ ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ସରକାରୀ ଚାକିରୀ ଅଛି ଯାହାକି ସମସ୍ତେ ସରକାରୀ ଚାକିରି କରି ନିଜେ ଉନ୍ନତି କରୁଛନ୍ତି କିମ୍ବା ପରିବାର ପୋଷୁଛନ୍ତି ବେସରକାରୀ ଚାକିରି ମାନେ ବେସରକାରୀ ସଂସ୍ଥା ଅନେକ ଗୁଡ଼ିଏ ଅଛି ଯିଏ ଯେଉଁଠି କାମ କରିକି ବି କିଛି ଅର୍ଥ ଉପାର୍ଜନ କରୁଛି ଆଉ ଉନ୍ନତି ମଧ୍ୟ କରୁଛି